ହ୍ୟାଲୋ ରିଗି ରେଷ୍ଟୁରାଣ୍ଟନୁ କହୁଛ କେଁ ବୋଲେଁ ତମର୍ ହେନୁ ଭଲ୍ ଖାନା ପିନା ହେସି ତ ବୋଲେ ଆମର୍ ଘରର୍ ଲୋକ୍ କହୁଥିଲେ ଯେ ରିଗି ରେଷ୍ଟୁରାଣ୍ଟ୍ ନିକେ ଯିମା ହେନ ଭଲ୍ ଖାନାପିନା୍ ହେସି ଆର୍ ସମସ୍ତେ ଯିମା କାର୍ ଗୁଟେ ଆନମା ଆର୍ ସମସ୍ତେ ଯିମା ସେନକେ୍ ବୋଲେଁ ହେନୁ ଭଲ୍ ସୁବିଧା ଅଛେ ତ ଗାଡ଼ିଗୁଡ଼ା ରଖ୍ ବାର୍କେ ବୋଲେ ସେ ଛୁଆ ମନକୁଁ ବି ଆମେ ଧରିକରି ଯିମୁ ବୋଲେ ହେନ କାଣା ଖାଇପିଇ କରି ହେନ ପାର୍କ ଫାର୍କ ବୁଲି କିନ୍ଦରି କରି ଭି ହେନ ଆସ୍ ମୁଁ ବୋଲେ ସମସ୍ତେ ଆମର୍ ପରିବାର୍ ସଙ୍ଗେ ଯିମି ତ ବୋଲେ ସମସ୍ତେ ଖୁସି ହେଉଥିଲେ ଏ ହେନ ଭଲ୍ ଭଲ୍ ଖାନାମାନେ ଦେସନ୍ ଚିକେନ୍ ମଟନ୍ ବିରିଆନୀ ଇତା ମାନେ ସବୁ ମିଲ୍ସି ନଁ ସବୁ ମିଲ୍ସି ତ ବୋଲେଁ ସମସ୍ତେ ଉସତ୍ ହଉଛନ୍ ଯେ କିଏ ଚିକେନ୍ ଖାଏମି ବୋଲେଁ କିଏ ମଟନ୍ ଖାଏମି ବୋଲେଁ କିଏ ବିରିୟାନୀ ଖାଏମି ବଲୁଛି କିଏ ମାଛ ଖାଏମି ବଲୁଛେ କାହାର୍ କଥାକେ ସତ୍ କରବ ଯେନ୍ ହେତିର୍ ଲାଗି ଫ୍ୟାମିଲି ଧରିକରି ମୁଇଁ ସବକରର୍ ସାଙ୍ଗେ ଯିମି ଆର୍ ସେନ ହେନ ଖାଇପିଇ କରି ଇନ ଆସମୁ ପଚରଉଛେଁ